ହ୍ୟାଲୋ ମୁଁ କେନ୍ଦୁଝରରୁ କହୁଥିଲି ଆଉ ଅର୍ଡ଼ର୍ କରିଥିନୁ ଯେ ଆଜି ଝିଅର ଜନ୍ମଦିନ ଥିଲା ଅର୍ଡ଼ର୍ କରିଥିନୁ ଦୁଇଟା କେକ୍ ଆଣିବାପାଇଁ ଆଉ ଭାତ ଡ଼ାଲି ତରକାରୀ ପୁରି ଖଟା ପାୟସେ ଆଉ ଅର୍ଡ଼ର୍ କରିଥିନୁ ଆଉ କେକ୍ ଅର୍ଡ଼ର୍ କରିଥିନୁ ଦୁଇଟା କେକ୍ ଅର୍ଡ଼ର୍ କରିଥିନୁ ଗୋଟେ ତା ସାଙ୍ଗ ଛୁଆଙ୍କ ସାଙ୍ଗରେ କାଟିବ ଆଉ ଗୋଟେ ଘରେ ସମସ୍ତେ ଆମେ କାଟିମୁ ବୋଲି ଝିଅ ମନାକରୁଛି ଝିଅ ମନାକରୁଛି ନା ଗୋଟେ କେକ୍ ମାଁ ବୋଉ ଆଣେ ଆଉ ସମସ୍ତେ ମିଶିକିନି ଆମେ ଏଇଠି କାଟିବା ଗୋଟେ କେକ୍ ଆଉ ଦୁଇଟା କେକ୍ ବଦଳରେ ଗୋଟେ କେକ୍ ଅ ଅର୍ଡ଼ର୍ ରଖନ୍ତୁ ଠିକଣା ଆଉ ଇଏ ଆନ୍ଦପୁର ଆଉ ଯାହାଥିଲା ସେଇୟା ଅଛି କେଉଁଝ ହଁ ଆପଣ ମୋ ଅନୁରୋଧ ରଖିବେ ସନ୍ଧ୍ୟା ଛଅଟାରେ ଆଣି ପହଞ୍ଚେଇବେ